ହଁ ମନୁଷ୍ୟ ତାର୍ ଜୀବନ୍ କେ ରକ୍ଷା କର୍ବାର୍ ଲାଗି ସମାଜରେ ଶାନ୍ତି ଆନିବାର୍ ପାଇଁ ଅନେକ ଆଇନ୍ ବାହାର କରେଇଛି ଇଂରେଜ ଯେତେବେଳେ ଆସି କରି ଆମର୍ ଭାରତ ଭାରତୀୟମାନଙ୍କୁ ବହୁତ ଅନେକ୍ ଅତ୍ୟାଚାର୍

ର୍ଦୁନୀତି ଏନ୍ କରିଛି ସେଟାକେ ଆମେ ଭାରତ କେ ତା ମାନେ ସ୍ୱାଧୀନ କର୍ବାର୍ ଲାଗି ମାହାତ୍ମା ଗାନ୍ଧୀ ଶାନ୍ତି ରଖ୍ବାର୍ ଲାଗି ସଧା ବେଲେ ସେମାନେ ମନେ ମନେ

ଭାରତକେ ତାମାନେ ତା ମାନେ ସ୍ୱାଧୀନ୍ କରିଛନ୍ ଆରୁ ଯେନ୍ ମାନେ ଦେଶରେ ଆମର୍ ଦେଶ ଥି ବଢ଼ୁଛେ ଅନ୍ୟାୟ ଅତ୍ୟାଚାର୍ ତାହାକେ ଆମର୍ ଆଇନ୍ ଅନୁସାରେ ତାହାକେ ସରକାର୍ କେନ୍ତା କ'ଣ ସୁଧାର୍ବା ଯିବା ଯେ ସେଥିର୍ ଲାଗି ସେମାନେ ଚିନ୍ତାରେ କରି କରି ଚିନ୍ତା କରି କରି ତାହାକେ ଖସରା ହବାର୍ ଲାଗି ଚେଷ୍ଟା କରୁସନ୍